ହ୍ୟାଲୋ ହଉ ଯା ରଖିଲି କେତେବେଳେ ଭୁଲି ଭଲ ରହୁନି ଆଜ୍ଞା ନାରେ ମୁଲଉଛି ମୁଲଟା ସେ ହି ଭଲ ରହୁନି

ହଁ ମୁଁ ଯେ ଆଣ୍ଠୁ ଗଣ୍ଠି ପୀଡ଼ା ହେଉଛି ତ ହ ହଉ ସେ ମେଡ଼ିସିନ୍ ତ ଖାଉଛି ଭଲ ଲାଗୁନି ଆଉ ମେଡ଼ିସିନ୍ ଆଉ କ'ଣ ଶାଗ ଖାଇବି ମାଛ ଅଣ୍ଡା ମାଂସ ଖାଇବ କି ନାଇଁ ଆଜ୍ଞା ହଉ ତା'ହେଲେ ସେ ମେଡ଼ିସିନ୍ଟା ଖାଉଥିବି ହଉ ଠିକ୍ ଅଛି ରହୁଛି